ସମ୍ବଳ ଅଭାବ ସହିତ ଆମ୍ଭର ସ୍କୁଲମାନଙ୍କରେ ବିଶେଷ ପାଠପଢ଼ାରେ ବାଧାପ୍ରାପ୍ତ ହେଉଛି ସେଗୁଡ଼ିକ ହେଲା ଶ୍ରେଣୀର ଅଭାବ ଖେଳ ସରଞ୍ଜାମର ଅଭାବ ବହିର ଅଭାବ ଏସବୁ ଠିକ ସମୟରେ ପିଲାମାନଙ୍କୁ ମିଳିପାରେ ନାହିଁ ଆମ୍ଭେମାନେ ସମସ୍ତେ ମିଳିମିଶି କିଛି ସ୍କୁଲର ଯଦି ଭିତ୍ତିଭୂମି ତିଆରି କରିପାରିବା ତାହାଲେ ବହୁତ ଭଲ ତାହା ସହିତ ଶିକ୍ଷକମାନଙ୍କର ମଧ୍ୟ ଆଜିକାଲି ଅଭାବ ପ୍ରତି ସ୍କୁଲରେ ଦେଖିବାକୁ ମିଳୁଛି ଯଦି ଗ୍ରାମର କିଛି ଯୁବକ ଯୁବତୀମାନେ ବାହାରି ନିଜ ସ୍କୁଲ ବା ନିଜ ଗାଁର ପିଲାମାନଙ୍କୁ ସ୍କୁଲରେ ପାଠ ପଢ଼ାଇ ପାରନ୍ତେ ତାହାଲେ ବହୁତ ଭଲ ହୁଅନ୍ତା ଏହା ଗୋଟିଏ ଶିକ୍ଷଣୀୟ ଜିନିଷ ସମସ୍ତଙ୍କ ପାଇଁ ହୋଇପାରନ୍ତା ସ୍ଥାନୀୟ ବିଦ୍ୟାଳୟ ଗୁଡ଼ିକରେ ବୈଜ୍ଞାନିକ ବା ବିଜ୍ଞାନ ପଦ୍ଧତି ପରୀକ୍ଷା କରିବା ପାଇଁ ଯାହା ସରଞ୍ଜାମ ଦରକାର ତାହା ମଧ୍ୟ ଶ୍ରେଣୀଗୃହ ମାନଙ୍କରେ ନଥାଏ ତାହାକୁ ମଧ୍ୟ ଲୋକାଲ ଅଞ୍ଚଳର କିଛି ଯେଉଁମାନଙ୍କର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ଅଛି ସେମାନେ ଯଦି ଦାନ କରିପାରନ୍ତେ ସ୍କୁଲକୁ ତାହାଲେ ସ୍କୁଲର ପିଲାମାନେ ମଧ୍ୟ ତାହାକୁ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ପରୀକ୍ଷା ନିରୀକ୍ଷା କରିପାରନ୍ତେ ଅଧ୍ୟୟନ ସାମଗ୍ରୀ ଅଧ୍ୟୟନ ପଦ୍ଧତି ଏଗୁଡ଼ିକ କିପରି ଉନ୍ନତ ମାରଣର ମାନର ହୋଇପାରିବ ତାହା ଉପରେ ଆମେ ନଜର ଦେବା ଦରକାର